ମୁଁ ମୋ ବଗିଚାରେ ଜୈବ ପାଇଁ ଘରେ ପ୍ରତିଦିନ ତାକୁ ସାର ସାର ଦିଏ ଗୋବର ଖତ ଦିଏ ଛେଳି ଖତ ଦିଏ ଏବଂ ଯାହା ଘରେ ରଖିଥିବା ପଚା ସଢ଼ା ପନିପରିବା ଚୋପା ଦିଏ ପନିପରିବା ଚୋପାକୁ ବସି ଉତ୍କୃଷ୍ଟ ହେବା ପାଇଁ ତାକୁ ଘରେ ଜମାଇ ରଖେ ପ୍ରତି ସପ୍ତାହରେ ଥରେ ସେଇ ପଚା ସଢ଼ା ଜିନିଷ ଗଛ ପାଖରେ ଦିଏ କାହିଁକିନା ଗଛ ଉର୍ବର ରହେ ଏବଂ ବଗିଚାର ଉର୍ବରତା ବଢ଼ିବ ସେଥିପାଇଁ ମୁଁ ତାକୁ ପଚାସଢ଼ା ଜିନିଷ ଦିଏ ଏବଂ ଖତ ଗାଈ ମୂତ ଆଉ ଛେଳି ଖତ ଏମିତି ଅନ୍ୟାନ୍ୟ ଜିନିଷ ଦିଏ ସେମାନଙ୍କୁ ସେମାନେଙ୍କୁ ଉତ୍କୃଷ୍ଟ ହେବେ ଏଥିପାଇଁ ମୁଁ ସେମାନଙ୍କୁ ଗୋବର ଛେଳି ଖତ ଏବଂ ପିଡ଼ିଆ ଉର୍ବର ହେବା ପାଇଁ ଦିଏ